ମୁଁ ଓଡ଼ିଆ ଚଳଚିତ୍ରକୁ ବେଶିକାଲି ପସନ୍ଦ କରେ କାହିଁକିନା ସେଥିରୁ କିଛି ଆମକୁ ଶିଖିବାକୁ ମିଳିଥାଏ ଆମେ ଆମ ଡେଲି କାର୍ଯ୍ୟ ଯାହା କରୁଛୁ ସେଥିରେ କିଛି ଆମେ ଆଡ଼୍ କରିଥାଉ ସେହି ସେହି ଚଳଚ୍ଚିତ୍ର ଦ୍ଵାରା ଫିଲ୍ମ ଦ୍ଵାରା ଆମେ କିଛି ଜିନିଷ ଦେଖୁ ବହୁତ ଜିନିଷ ଶିଖୁ ତେଣୁ କରି ମୋର ପସନ୍ଦ ତ ସୁନା ଚଢ଼େଇ ମୋ ରୁପା ଚଢ଼େଇ ଚଳଚ୍ଚିତ୍ର କାହିଁକିନା ସେଥିରେ ଗୋଟେ ଭାଇର ଗୋଟେ ତା ଭଉଣୀ ପ୍ରତି ଯେଉଁ ପ୍ରକାର ସ୍ନେହ ଭଲ ପାଇବା ସେଥିରେ ଥାଏ ସେଥିରୁ ବହୁତ କିଛି ଭାଇ ଭଉଣୀମାନଙ୍କୁ ଶିଖିବାକୁ ମିଳିଥାଏ ତେଣୁ କରି ସେହି ଚଳଚ୍ଚିତ୍ରକୁ ମୋତେ ବେଶୀ ଭଲ ଲାଗେ ସେହି ଚଳଚିତ୍ରରେ ଆକ୍ଟ୍ କରୁଥିବା ସିଦ୍ଧାନ୍ତ ମହାପାତ୍ର ହୁଅନ୍ତୁ କି ବର୍ଷାଙ୍କୁ ହୁଅନ୍ତୁ ସେମାନଙ୍କୁ ମୋତେ ବହୁତ ଭଲ ଲାଗେ କାହିଁକିନା ତାଙ୍କର ଯେଉଁ ଭଳିଆ ନାଚୁରାଲି ଆକ୍ସନ୍ କି ଆକ୍ଟିଙ୍ଗ୍ ତାକୁ ଆମକୁ ବହୁତ ଭଲ ଲାଗେ ଆଉ ଆମେ ବହୁତ ଜିନିଷ ସେଥିରୁ ଶିଖିବାକୁ ପାଉ ଶିଖିଛୁ ମଧ୍ୟ ତେଣୁ କରିକି ସେହି ଫିଲ୍ମଟି ମୋର ବହୁତ ପସନ୍ଦ